ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ଜୀବନ ଅଛି ବୋଲି ଭାବିବା ଭାବୁଛି ଏଇଥି ପାଇଁକି ଯେହେତୁ ପୃଥିବୀ ଯେମିତି ଆମର ଗୋଟିଏ ଗ୍ରହ ତା ଭିତରେ ଏତେ ଜୀବଜଗତ ଜଳ ଅଛନ୍ତି ମଣିଷ ଯିବା ଆସିବା ଯାତାୟତ କରୁଛନ୍ତି ସେମିତି ଅନ୍ୟ ଗ୍ରହରେ ନିଶ୍ଚିତ ଯେହେତୁ ଆମେ ଜାଣିନୁ ବା ଯାଇନୁ କିନ୍ତୁ ପହଞ୍ଚିଲୁ ନିକଟରେ ମଙ୍ଗଳ ଗ୍ରହକୁ ଏବେ ଆମର ଯାଇଥିଲେ ଯାତ୍ରା ହେଇଥିଲା ସେଠି ମଧ୍ୟ ବାୟୁ ଜଳ ସବୁ ଅଛି କିନ୍ତୁ ଯେହେତୁ ସେଠି ବଞ୍ଚିବା ମରିବା କଥା ତ ସେମାନେ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ସ୍ଥିର କରି ନାହାନ୍ତି କିନ୍ତୁ ମୁଁ ଭାବୁଛି ଯେ ସେଠି ଜୀବନ ଅଛି ବୋଲି